ହ୍ୟାଲୋ ସାର୍ ନମସ୍କାର ଗାଙ୍ଗୁରାମ ମିଷ୍ଟାନ୍ନ ଭଣ୍ଡାରରୁ କହୁଛନ୍ତି ଆମର କାଲି ଯେଉଁ ରାକ୍ଷୀ ପୂର୍ଣ୍ଣିମା ଅଛି ସେଥିପାଇଁ କିଛି ମିଠା ଦରକାର ଥିଲା ହଁ ଗୋଲାପ ଜାମୁ ଆମର ଦଶ କେଜି ରସଗୋଲା ପାଞ୍ଚ କେଜି ଆଉ ଆମର ଛେନାପୋଡ଼ ତିନି କେଜି ଆଉ ଏମିତି ଦରକାର ଥିଲା ଆଉ ଆପଣଙ୍କ ରିହାତି କେତେ କ'ଣ ରହୁଛି ମିଠାରେ ଓହୋ ତିରିଶ ପରସେଣ୍ଟ ହେଉ ଆମେ କାଲି ଯାଇକି ଆଣିବୁ ଆଉ ଆପଣଙ୍କ ମିଠା ତ ଭଲ ମିଠା ସବୁ ଲୋକ କହୁଛନ୍ତି ଆଉ ଆମେ ଯାଇକି ଆପଣଙ୍କ ପାଖରୁ କାଲି ନେଇକି ଆସିବୁ ମିଠା ଆଉ ହେଉ